ଆମେ ସରକାରଙ୍କ ଠାରୁ ଏହି ସାହାଯ୍ୟ ଆଶା କରୁକି ସେ ଆମ ଗ୍ରାମରେ ସ୍ୱାସ୍ଥ୍ୟ ସେବା ପାଇଁ ଗୋଟିଏ ସରକାରୀ ଡାକ୍ତରଖାନା ଖୋଲିଦିଅନ୍ତୁ କାହିଁକିନା ସରକାରୀ ଡାକ୍ତରଖାନା ଯେଉଁ ସ୍ଥାନରେ ଅଛି ତାହା ଗାଁ ଠାରୁ ପ୍ରାୟ ଦଶ କି ଏଗାର କିଲୋମିଟର ହେବ ସେଥିପାଇଁ କୌଣସି ରୋଗୀ ଯେବେ ଶୀଘ୍ର ରୋଗରେ ପୀଡ଼ିତ ହୁଏ ତାକୁ ଡାକ୍ତରଖାନା ନେବାରେ ବହୁତ ଅସୁବିଧା ହେଉଛି ସେଥିପାଇଁ ପରିବହନର ସୁବିଧା ମଧ୍ୟ ନାହିଁ ଏବଂ ଏଥି ସହିତ ସରକାର ଯଦି କୌଣସି ପ୍ରକାରରେ ସରକାରୀ ବସ୍ କିମ୍ବା ମୋ' ବସ୍ର ସୁବିଧା କରନ୍ତେ ଲୋକମାନେ ଯାତାୟାତ ସହଜରେ କରିପାରନ୍ତେ ଏବଂ କୌଣସି ରୋଗୀ ଯଦି ସଙ୍ଗେସଙ୍ଗେ ପୀଡ଼ିତ ହୁଏ ତାହାକୁ ମଧ୍ୟ ଡାକ୍ତରଖାନା ନେବାରେ ସୁବିଧା ହୁଅନ୍ତା ଅନ୍ୟପକ୍ଷରେ ଶିକ୍ଷା ଶିକ୍ଷା ପାଇଁ ପିଲାମାନେ ବହୁତ ଦୂରକୁ ପଢ଼ିବାକୁ ଯାଉଛନ୍ତି ଏବଂ ଅନ୍ୟପକ୍ଷରେ ରାସ୍ତାଘାଟରେ ଯିବାବେଳେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ସେଥିପାଇଁ ଯଦି ସରକାର ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ଲେଖାଏଁ ସରକାରୀ ବିଦ୍ୟାଳୟ ଖୋଲନ୍ତେ ତା'ହେଲେ ଗ୍ରାମବାସୀମାନେ ସେମାନଙ୍କ ତାଙ୍କ ପାଖରେ ଚିର ଉପକୃତ ହୁଅନ୍ତେ ଅନ୍ୟାନ୍ୟ ପକ୍ଷରେ ଗ୍ରାମରେ କୌଣସି ଖେଳ ପଡ଼ିଆ ନାହିଁ ସେଥିପାଇଁ ସରକାର ଯଦି ଖେଳ ପଡ଼ିଆ ଗୋଟିଏ ଲେଖାଏଁ ବନେଇଦିଅନ୍ତେ ପିଲାମାନେ ଖେଳରେ ପ୍ରଥମ ହୁଅନ୍ତେ